ହଁ ନାହିଁ ଯେତେବେଳେ ମୁଁ ଜଣେ ମାନେ ପଢ଼ା ସରିଲା ପରେ ବାହାଘର ସରିଲା ପରେ ମୁଁ ଗୋଟିଏ ଏମିତି ଭାବରେ ଏମିତି ଖରାପ ଦିଗରେ ଗତିଗମନ କରୁଥିଲି ସେହି ଗତିଗମନଟା ମୋ ପାଇଁ ଭବିଷ୍ୟତରେ ଠିକ ମାର୍ଗ ହେବ ବୋଲି ମୁଁ ବିଶ୍ୱାସ କରିନେଇଥିଲି କିନ୍ତୁ ଦିନେ ଚାଲୁ ଚାଲୁ ଯାଉ ଯାଉ ଗୋଟିଏ ବାଟରେ ଗୋଟିଏ ମାନେ ଗୁରୁଙ୍କୁ ଭେଟିଲି ସେହି ଗୁରୁ ମୋତେ ସେହିଦିନ ଯାହାବି ପଦେ ଅଧେ କହିଥିଲେ ସେଇଠୁ ମୁଁ ଦିଗଦର୍ଶନ ପାଇଥିଲି